ସ୍ୱୟଂ ସାହାୟକ ଗୋଷ୍ଠୀରେ ମାଆ ମାନେ ତ ସବୁ ଏଇଟା ଗ୍ରୁପ୍ ମାନେ କରିଛନ୍ ନା ତ ସେଥିରେ ଆମେ ମାନେ ତାମାନେ କେନ୍ ଭାବିଛନ୍ କି ଆମେ ଆମର୍ ହଜବ୍ୟାଣ୍ଡଟା ରୋଷେଇ ନେଇ କରିବେ ଆମ ମାନେ ସେଇଟା କେନ୍ତା କରି ତା'ପରେ ମାଆ ମାନେ ବି କେତେ ପଇସା ପତ୍ର ବି କରି କରି ଯାଏସୁଁନ ବ୍ୟାଙ୍କରେ ଭରସନ୍ ଫିର୍ କିଛୁ କିଛୁ ହେଲେ ସେଇଟା ଆନ୍ ଆନବେ ନିଜେ ନିଜେ ଭାଗ ବଟା କାରବେ କାହାର ଅସୁବିଧା ହେଇଗଲେ ବି ତ ସେଇଟା କେ କିଛୁ ହେଲ୍ପ କରବେ ସବେ ସବକେ୍ ହେଲ୍ପ କର୍ବା ଲାଗି ଥିସନ୍ ତ ସ୍ୱୟଂସହାୟକ ଗୋଷ୍ଠୀ ରେ କେତେ ଲୋକ ଚାଷୀମାନେ ବି ବିଠିଛନ୍ ଧାନ ଚାଷ୍ କରୁଛନ୍ କେତେ ଲୋଗ କାଣା କାଣା କରୁଛନ୍ ସେବକର୍ ପାଖେ ତ ଏମିତି ପଇସା ନେଇ ଥେ ତ ଅଧା ଲୋଗ ଚାଷୀ ରେ ବିଠିଛନ୍ କି କେନ୍ତା କର୍ମି ସେ ମୋର୍ ପରିବାର୍ କେ ଚଲାମି କେନ୍ତା କରି କର୍ମି ମାଆ ମାନେ ପାଲାରବି ଯାଏସନ୍ ସେନୁ

ଯେନ୍ତା କି ଆମେ ଗୋଟିଏ ଗ୍ରୁପ୍ଟିଏ ଖୋଲିଲେ ଗୋଟେ ଜିଜିଷ୍ ଟେ କରିପାର୍ମା ସେଇଟା ମାନେ ଭାବିକି ଅଲଗା ଲୋକ ହେଲ୍ପ କରି ପାର୍ମା ସେଇଟା ମାନଭାବିକରି ସେ ଗ୍ରୁପ୍ଟା ଖୋଲିଥିସନ୍ ଆଉ କେନ୍ତା ପରିବାର କେ ଚଲମା ସେ ହେଇ ଜିନିଷ ମାନେ ଭାବି କରି ବି ଗ୍ରୁପ୍ ମାନେ ଖୋଲଥିସନ୍